ସୁଲଭ ପରିବହନରେ ଆମେ ଲକ୍ଷ୍ମୀ ବସ୍ ଟ୍ରେନ ଆଉ ଗଭର୍ନମେଣ୍ଟର ଲକ୍ଷ୍ମୀ ବସ୍ ଅଛି ବା ଟ୍ରେନ ବି ଅଛି ଆମେ ସେଠି ଯାତାୟତ କରୁଛୁ ଆଉ ଲୋକମାନେ ଶିକ୍ଷା ଚାକିରି ଯୋଗୁଁ ବାହାରକୁ ମଧ୍ୟ ଅଧା ଲୋକ ଯାଉଥିଲେ ଯାହାକି ବହୁତ ପଇସାପତ୍ର କମାଇବା ବହୁତ ଅସୁବିଧା ମଧ୍ୟ ହେଉଥିଲା ଘରଲୋକଙ୍କୁ ଛାଡ଼ି ଜଣେ ମଧ୍ୟ ଯାଇକି ଆସୁଥିଲେ ଯେତେବେଳା ଲୋକ ବହୁତ କଷ୍ଟ କାମ ମଧ୍ୟ କରି ପଇସା ପାଏ ତାଙ୍କେ ବାହାରକୁ ଯାଇ ଆସୁଥିଲେ ଏବେ ସରକାରଙ୍କ ଦ୍ୱାରା ବହୁତ ବହୁତ ବେଦାନ୍ତ ହେଇଯାଇଛି ଯାହାକି ଶିକ୍ଷା ଶିକ୍ଷା ମଧ୍ୟ ସରକାରଙ୍କ ଦ୍ୱାରା ଶିକ୍ଷା ଅନୁଷ୍ଠାନ ମଧ୍ୟ ଅଛି ଯାହା ପିଲାମାନେ ମଧ୍ୟ ପଢ଼ିକି ଆଗକୁ ବଢ଼ିକି ତାଙ୍କେ ଜବ୍ ପାଇଁ ଆଗକୁ ମଧ୍ୟ କରିଛନ୍ତି ସରକାର ଆମକୁ ବହୁତ ଭଲ ସୁବିଧା ଦେଇଛନ୍ତି ଯିବା ପାଇଁ ମଧ୍ୟ ପାଞ୍ଚ ଟଙ୍କାରେ ବସ୍ ମଧ୍ୟ ଦେଇଥିବ ଦେଇଛନ୍ତି ସରକାର ତା'ପରେ ଆମର ଜବ୍ ସମୟରେ ବହୁତ କଷ୍ଟ ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଭଲ ଭଲ ଭଲ ଭଲ ଅଫିସ୍ ମଧ୍ୟ ଅଛି ଯାହାକି ଭଲ ପାଠ ପଢ଼ିଥିଲେ ମଧ୍ୟ ସରକାର ଆମକୁ ସେଠି ଜବ୍ ମଧ୍ୟ ଦେଇଛନ୍ତି ଜବ୍ ମଧ୍ୟ ଦେଉଛନ୍ତି ଏହା ସରକାର ବହୁତ ଗୁଡ଼େ ବହୁତ ଭଲ ସୁବିଧା ଦେଇଛନ୍ତି ଯାହାକି ଲୋକଙ୍କ ପ୍ରତି ଲୋକ ଯେମିତି ବାହାରକୁ ଯାଇ କଷ୍ଟ କଷ୍ଟ କରି ଆସୁନାହାଁନ୍ତି ଯେମିତି ଏଠିକାର ରହି ଯାଉଛନ୍ତି ଓ ଏଠିକା ସବୁ କାମ କରିକି ଆସୁଛନ୍ତି